ବାସ୍ତବରେ ଘଟୁଥିବା କିଛି ମଧ୍ୟ ମଧ୍ୟ ଜିନିଷ ଏମିତି ଅଛି ମିଥ୍ୟା ମିଥ୍ୟା ଖବର ବି ଲୋକମାନେ ଦେଉଛନ୍ତି ଯେମିତିକି ଆମେ ବାଟରେ ଚଲୁ ଥିବା ବେଳେ କେତେ ସମୟରେ ଆକ୍ସିଡ଼େଣ୍ଟ୍ ହେଉଛି ଯଦିଓ ବା ଗୋଟିଏ ଗାଡ଼ି ସହ ବାଇକ୍ ସହିତ ଗୋଟିଏ କାର୍ର ଆକ୍ସିଡ଼େଣ୍ଟ୍ ହେଉଛି ସେତେବେଳେ ନ୍ୟୁଜ୍ ବାଲା ମାନେ ସେଇଠି ଯାଇକିନା ନ୍ୟୁଜ୍ କରୁଛନ୍ତି ଯେ କାର୍ ନୁହେଁ ଲରି ସହିତ ଗୋଟିଏ ସାଇକେଲ୍ର ଆକ୍ସିଡ଼େଣ୍ଟ୍ ହେଇଯାଉଛି ସେମିତିକି ଏଇଟା ମିଥ୍ୟା ଖବର ଯାହାକି ସତରେ ହେଉଛି ବାଇକ୍ ସହିତ ଆଉ କାର୍ ସହିତ ସେମାନେ କରିଦେଉଛନ୍ତି ଲଢ଼େଇ ଆଉ ସାଇକେଲ୍ ସହିତ ଯାହା ଯେମିତିକି ଯଦି ସାଇକେଲ୍ ବାଲାର ଦୋଷ ଥିବେ ତା'ହେଲେ ସେମାନେ ଲଢ଼େଇବାଲାର ଦୋଷ ଦେଇକିନା ବି ଚଲେଇ ଦେଉଛନ୍ତି ଏଇଗୁଡ଼ାକ ଆମର ସବୁ ପ୍ରାୟତଃ ମିଥ୍ୟା ଖବର ଆସୁଛି ନ୍ୟୁଜ୍ରେ ଲୋକ ଯେଉଁ ନ୍ୟୁଜ୍ ବାଲା ମାନେ କରୁଛନ୍ତି ସେମାନେ ଟିକେ ଅଧିକାଂଶ ବି ବଢ଼େଇ ବି ଦେଉଛନ୍ତି ଅଧିକାଂଶ କମେଇ ବି ଦେଉଛନ୍ତି ସଠିକ୍ ନ୍ୟୁଜ୍ କିଛି ଲୋକ ଦେଉଛନ୍ତି ଆଉ ଅଧିକାଂଶ ସମସ୍ତେ ମିଥ୍ୟା ଖବର ଦେଇକି ଖବର ଦେଇକିନା ପ୍ରଚାର କରୁଛନ୍ତି ଯାହାକି ଆମର କରୋନା ଟାଇମ୍ରେେ ଆମର ଯେତେବେଳେ କେତେ ଲୋକ କରୋନାରେ ମରିଯାଉଥିଲେ ମରିଯାଇଲେ ଗଲେ ସେମାନେ କ'ଣ କଲେ ନା ଏଇ ଡିଷ୍ଟ୍ରିକ୍ଟର ନା ଏତେ ଲୋକ ମରିଗଲେ ଅଧିକାଂଶ ଲୋକଙ୍କୁ ମୃତ୍ୟୁ ଘୋଷଣା କରି ଦେଉଛନ୍ତି ଯାହାକି ଏଇ ନ୍ୟୁଜ୍ ଗୁଡ଼ାକ ସମସ୍ତଙ୍କ ପାଖରେ ପହଞ୍ଚୁଛି କେତେ ଲୋକ ତା'ଠାରୁ ବହୁତ ଉଦୃିଷ୍ଟ ହେଇଯାଉଛନ୍ତି ଯେମିତିକି ସେମାନଙ୍କ ବହୁତ ଡର ଲାଗୁଛନ୍ତି ଯେ ଏତେ ଦୂର ଯାଏ କରୋନା ମାଡ଼ି ଆସିଛି ଆମ ଭାରତ ଭିତରେ ଏତେ ଯାହା ଲୋକ ମରିଯାଉଛନ୍ତି ଆମେ ବୋଧେ ମରିଯିବୁ ଏମିତି ମିଥ୍ୟା ଖବର ଯେତେ ନ୍ୟୁଜ୍ ବାଲା ଦେଉଛନ୍ତି ପ୍ରାୟତଃ ମିଥ୍ୟା ଖବର କେତେ ଆସୁଛି ଯେ ଭଲ ବି ମଧ୍ୟ ଆସୁଛି ପ୍ରାୟତଃ ମିଥ୍ୟା ଆସୁଛି କେତେ ସମୟରେ କେତେ ଜାଗାରେ ଆକ୍ସିଡ଼େଣ୍ଟ୍ ହେଲେ ବି ମଧ୍ୟ ଗୋଟେ ସାଧାରଣ ଜିନିଷକୁ ବି ମଧ୍ୟ ବଡ଼ କରି ଦେଉଛନ୍ତି ତାଙ୍କର ଅଧିକାଂଶ ଯେତେ ଅଧିକାଂଶ ବଢ଼େଇ ଦେଲେ ତାଙ୍କର ବି ପ୍ରାୟୋରିଟି ହଉ ରହୁଛିି ନା ସେଥିପାଇଁ ସେମାନେ କ'ଣ କଲେ ନା ଅଧିକାଂଶ ବଢ଼େଇ ଦେଉଛନ୍ତି ଯାହାଫଳରେ ଲୋକମାନେ ଉଦ୍ୟାନ ହେଇଯାଉଛି ଲୋକମାନେ ଖରାପ ହେଇଯାଉଛନ୍ତି ଆମର ମିଥ୍ୟା ଖବର ଯୋଗୁଁ ଲୋକମାନଙ୍କର କେତେ କ୍ଷତି ବି ହୋଇଯାଉଛନ୍ତି କାଲି ଆମର ଏମିତି ନ ହୁଏ ହୋଇଯାଏ ଏମିତି ମିଥ୍ୟା ଖବର ସବୁବେଳେ ପ୍ରଚାର ବି ମଧ୍ୟ ହେଉଛି ଅଧିକାଂଶ ସତ ଯେଉଁ ଖବର ନ୍ୟୁଜ୍ ଗୁଡ଼ାକ ସେଗୁଡ଼ାକ ଅଧିକା ବହୁତ କମ୍ ହେଉଛି ଆଉ ମିଥ୍ୟା ଖବର ଗୁଡ଼ାକ ଅଧିକାଂଶ ବେଶୀ ହେଇ ହେଇଯାଉଛି